ଆମେ ଓଡ଼ିଆ ଭାରି ବଢ଼ିଆ ଆମ ମାତୃଭାଷା ହେଉଛି ଓଡ଼ିଆ ଏବେ ସବୁ ମୁନିଋଷିମାନେ ଯେଉଁ ସବୁ ବେଦ ଲେଖିଛନ୍ତି ଓଡ଼ିଆରେ ସବୁ ଲେଖିଛନ୍ତି ଏବେ ଓଡ଼ିଆ ଭାଷାକୁ ସେ ପ୍ରାଧାନ୍ୟ ଦିଆଯାଉଛି ଯେମିତିକି ହଉ ସ୍କୁଲ୍ ବିଶ୍ୱବିଦ୍ୟାଳୟରେ ମଧ୍ୟ ଓଡ଼ିଆରେ ଓଡ଼ିଆକୁ ବେଶୀ ପ୍ରାଧାନ୍ୟ ଦିଆଯାଉଛି ବିଭିନ୍ନ ପ୍ରୋଗ୍ରାମ୍ ହେଉଛି ସ୍କୁଲ୍ ଆଉ ବିଶ୍ୱବିଦ୍ୟାଳୟରେ ମଧ୍ୟ ଓଡ଼ିଆକୁ ପ୍ରାଧାନ୍ୟ ବିଭିନ୍ନ ପ୍ରୋଗ୍ରାମ୍ ମଧ୍ୟ ରଖାଯାଉଛି ଏବଂ ସ୍କୁଲ୍ ଆଉ ବିଶ୍ୱବିଦ୍ୟାଳୟରେ ମଧ୍ୟ କରାଯାଉଛି ଏଗୁଡ଼ାକ ଆଉ ଯେତେବେଳେ ଗୋଟେ ଛୁଆଟି ଜନ୍ମ ହୁଏ ସେ ପ୍ରଥମେ ଓଡ଼ିଆରୁ ହିଁ ଆରମ୍ଭ କରେ ମାତୃଭାଷା ହେଉଛି ଓଡ଼ିଆ ଆଗେ ସେ ମା' ଡାକେ ତ ଆମେ ମାନେ ମା'ରୁ ହିଁ ସେ ଷ୍ଟାର୍ଟ୍ କରେ ଓଡ଼ିଆ ଓଡ଼ିଆରୁ ହିଁ ଷ୍ଟାର୍ଟ୍ କରେ ଆମ ଆମ ଆମ ଭାଷା ଓଡ଼ିଆ ଆମେ ଭାରି ବଢ଼ିଆ ଓଡ଼ିଆକୁ ଏବେ ମଧ୍ୟ ବେଶୀ ପ୍ରାଧାନ୍ୟ ଦିଆଯାଉଛି କାରଣ ଏବେ ଆମ ଏ ଯେଉଁ ରାଷ୍ଟ୍ରଭାଷା ହିନ୍ଦୀ କିନ୍ତୁ ମାତୃଭାଷା ଓଡ଼ିଆ ଆମେ କିନ୍ତୁ ବେଶୀ ମାତୃଭାଷାକୁ ପ୍ରାଧାନ୍ୟ ଦେଉଛୁ ଆଉ ମଧ୍ୟ ଆହୁରି ମଧ୍ୟ ସ୍କୁଲ୍ ଆଉ ବିଶ୍ୱବିଦ୍ୟାଳୟରେ ମଧ୍ୟ ଆହୁରି ବିଭିନ୍ନ ପ୍ରୋଗ୍ରାମ୍ ରଖାହେଉଛି ରଖାହୋଇ ମଧ୍ୟ ବିଭିନ୍ନ ପ୍ରୋଗ୍ରାମ୍ କରାଯାଉଛି ଆଉ ବେଶୀ ମାନେ ଓଡ଼ିଆକୁ ବେଶୀ ପ୍ରାଧାନ୍ୟ ଦିଆଯାଉଛି ଆଉ ନମସ୍କାର୍